ଆମ ଅଞ୍ଚଳର ମନୋରଞ୍ଜନ କାର୍ଯ୍ୟକଳାପ ହେଉଛି ପାର୍କ ଯାହାକି ଆଜି କାଲି ନୂଆଟା ନୂଆ ପାର୍କ ଗୋଟେ କରାହେଇଛି ଯାହାକି ମ୍ୟୁନସିପାଲଟି ତରଫରୁ ହେଇଛି ଏବଂ ଆମ ଏରିଆର ସମସ୍ତେ ଭଲ ପାଆନ୍ତି ସେ ପାର୍କକୁ ଯିବା ପାଇଁ ରାତି ହେଲେ ଯାଇକି ସେଠି ସମସ୍ତେ ବସି ଗପ୍ସପ୍ କରନ୍ତି ପିଲାମାନେ ଖେଳନ୍ତି ବହୁତ ଉପଭୋଗ କରନ୍ତି ଏବଂ ସେଇଟା ଗୋଟେ ଆମର ମିଟିଂ ସ୍ପଟ ହେଇଯାଇଛି ଯାହାକି ଆମ ଏରିଆର ମହିଳାଙ୍କ ପାଇଁ ହଉ କିମ୍ବା ପୁରୁଷଙ୍କ ପାଇଁ ସେଠି ଯାଇକି ଖରାଦିନ ହେତୁ ରାତିରେ ସମସ୍ତେ ୱକ୍ରେ ବାହାରିଲେ ବି ସେଇଠି ଯାଇକିନା ବସିକି ଖେଳନ୍ତି ଗପ୍ସପ୍ କରନ୍ତି ଏବଂ ସେ ପାର୍କ ଆମକୁ ବହୁତ ସାହାଯ୍ୟ କରିଛି ଖେଳିବାରେ ମଜା ନେବାରେ ଆଉ ସପିଙ୍ଗ ମଲ୍ ପାଖରେ ଗୋଟେ ଅଛି କିନ୍ତୁ ବହୁତ ଦୂର ସିନେମା ହଲ୍ ଏବେ ନୂଆଟା ଗୋଟେ ହେଇଛି ମେଘରାାଜ ସିନେମା ହଲ୍ ଯାହାକି ଆମେ ଯାଇକି ସେଠି ବହୁତ ଭଲ ଭାବରେ ଯାହାକି ସାଉଣ୍ଡ କ୍ୱାଲିଟି ବହୁତ ଭଲ ଆମେ ବହୁତ ଏଞ୍ଜୟ କଲୁ